ମୁଁ ଗୋଟିଏ ହସ୍ତଶିଳ୍ପ କଳା

ନେଟ୍ ବି ଗନ୍ଥିପାରେ ଏବଂ ତା ସହିତ ବି ଖଲି ଯେଉଁ ନେଟ୍ରେ ଆମେ କିଛି କରିଥାଉ ତାହେଲେ ସେଇଟା ଆମକୁ ଶିଖିବାକୁ ପ୍ରଥମେ ପଡ଼େ ପ୍ରଥମେ ଶିଖିବା ତା'ପରେ ଆମେ ଗନ୍ଥିବା ତା'ପରେ ଆମେ ଯୋଉଠି ବି ଲଗେଇପାରିବା ଘରରେ ବା କାନ୍ଥରେ ଆମେ ଲଗେଇ ପାରିବା ସେଇ ନେଟ୍କୁ ଏମିତିରେ ବାହାରେ ବି ବିକ୍ରି କଲେ ଚଳିବ ଆମେ ଗନ୍ଥିକି ବିକ୍ରି କରିପାରିବା ସେଥିପାଇଁ ଆମେ ନିଜେ ଯେକୌଣସି ହସ୍ତଶିଳ୍ପ କରାହେବା ପାଇଁ ଚେଷ୍ଟା କରିବା ଆମ ଅଞ୍ଚଳରେ ବହୁତ ମହିଳାକୁ ଦୁର୍ବଳ ଭାବନ୍ତି ଏବଂ ସବୁ ଅଞ୍ଚଳରେ ବି ସେମିତି ଭାବନ୍ତି କାହିଁକିନା ମହିଳାମାନେ ସାହସି ହୋଇପାରନ୍ତି ନି ସାହସି ହୁଅନ୍ତି ହେଲେ ସେମାନେ ଦୁର୍ବଳ ହି ଭାବନ୍ତି ମହିଳାକୁ ସବୁବେଳେ ନିଚ୍ଚ ଭଳି ଦେଖନ୍ତି ସମ୍ମାନ ଦିଅନ୍ତିନି ଓ ମହିଳାକୁ ଦୃଢ଼ ରହିପାରନ୍ତି ବୋଲି କୁହନ୍ତି ସେଥିପାଇଁ ସେମାନେ ସାମାଜିକରେ ସେ ଦୁର୍ବଳ ବୋଲି କୁହନ୍ତି ହେଲେ ମହିଳା କେବେ ଦୁର୍ବଳ ହୋଇଥାଏନି

ସେ ମହିଳା କବେ ବି କୌଣସି କାମରେ ବି ସେ ପଛ ଘୁଞ୍ଚା ଦିଏନି ମହିଳା ବି ମହିଳାମାନେ କେବେ ବି ଦୁର୍ବଳ ହୁଅନ୍ତି ନାହିଁ ଆଉ ମହିଳାମାନେ ସବୁ ବର୍ଗକୁ ସମାନ ଦେଖନ୍ତି ଏବଂ ଅଞ୍ଚଳର ସବୁକିଛି ଭାବନାକୁ ଏକମତ କରିବାକୁ ଚାହାନ୍ତି ଏବଂ ଆଜି କାଲି ବି ସେମିତି ମହିଳାକୁ ଦୁର୍ବଳ ବୋଲି ଭାବୁଛନ୍ତି

ସରକାର ମହିଳାକୁ ହିଁ ବେଶୀ ସହଯୋଗ କରନ୍ତି ଆଉ ଆଶା କରାଯାଏ ଯେ ଆମ ମହିଳା ସାମାଜିକ କେବେ ବି ଦୁର୍ବଳ ହେବନି ସେଥିପାଇଁ ଜୀବନରେ ମହିଳାମାନେ ନିଜକୁ ସାାବଧାନ କରିବାକୁ ପଡ଼ିଥାଏ ଏବଂ ଆମେ ଯଦି ଦୃଢ଼ ରହିବା ତାହେଲେ ସବୁ ସାମ୍ନା କରିପାରିବା ଯେତେବେଳେ ଦୁର୍ବଳ ହୋଇଥାଇଯାଉ ହେଇଯାଉ ତ ସେତେବେଳେ ମହିଳାକୁ ଦୁର୍ବଳ ଭାବନ୍ତି ଆମେ ଦୃଢ଼ ରହିବା ସମସ୍ୟାର ସମାଧାନ କରିବା ଏବଂ ବର୍ଗଙ୍କୁ ସମାନ ସୁଯୋଗ ଦେବା